ନୟାଗଡ଼ ଜିଲ୍ଲାର ରୋଜଗାର ଓ ଜୀବିକା ମୁଖ୍ୟ ଉତ୍ସ ହେଉଛି କୃଷି ଏଠାରେ ଲୋକମାନେ ମୁଖ୍ୟତଃ କୃଷିକୁ ପ୍ରଧ୍ୟାନ୍ୟ ଦେଇଥାନ୍ତି ଏଠାରେ ଧାନ ବିରି ମୁଗ କୋଳଥ ଗହମ ଇତ୍ୟାଦି ଚାଷ କରାଯାଇଥାଏ ଲୋକମାନେ ଏହି ସବୁ ଚାଷ କରି ନିଜର ଖାଇବା ପିଇବା ପାଇଁ ରଖି ଆଉ ଜୀବିକା ନିବାରଣ କରନ୍ତି ଓ ଅର୍ଥ ଉପାର୍ଜନ କରିଥାନ୍ତି ଏଠାରେ ସରକାରୀ ସରକାରୀ ବେସରକାରୀ ସଂସ୍ଥା ମଧ୍ୟ ରହିଛି ଯେଉଁଠାରେ ଲୋକମାନେ ଚାକିରି ସୁଯୋଗ ନିଯୁକ୍ତି ସୁଯୋଗ ପାଇଥାନ୍ତି ବେସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ମଧ୍ୟ ଯେପରିକି ସ୍କୁଲ କଲେଜ ପ୍ରାଇଭେଟ କଲେଜ ଏଗୁଡ଼ାକ ସମୟରେ ଲୋକମାନେ ନିଜର ଜୀବିକା ନିର୍ବାହ କରନ୍ତି ତା'ପରେ ଏଠାରେ ହଁ ବେକାରୀ ସମସ୍ୟା ବହୁତ ରହିଛି ଏହି ସମସ୍ୟା ଗୁଡ଼ିକୁ ସରକାର ନିଜର ନଜରଅନ୍ଦାଜ କଲେ ମାନେ ବେକାରୀ ମାନଙ୍କର ଆର୍ଥିକ ଅବସ୍ଥା ଟିକିଏ ଦୂରୀଭୁତ ହୋଇପାରନ୍ତା